ମୋ ରୋଷେଇ ଘରେ ଥିବା ବୈଦ୍ୟୁତିକ ଉପକରଣଗୁଡ଼ିକ ହେଲା ମିକଶ୍ଚର୍ ଗ୍ରାଇଣ୍ଡର୍ ଗ୍ୟାସ୍ ସିଲିଣ୍ଡର୍ ଓଭେନ୍ ଆଗ କାଳରେ ମିକଶ୍ଚର୍ ଗ୍ରାଇଣ୍ଡର୍ ନ ନଥିଲା ସେତେବେଳେ ମୋର ଶାଶୁ ମୋର ମାଆମାନେ ମଧ୍ୟ ଶିଳରେ ପଥର ଶିଳରେ ହାତ ହାତରେ ବାଟିକିରି ପିଠାର ଆଣ ମସଲା ଏ ସବୁ ଜିନିଷ ବନଉଥିଲେ ଯାହାଫଳରେ ସେସବୁ ଜିନିଷ କଲାବେଳକୁ ପ ଶିଳରେ ବାଟିବାଟି କଲାବେଳକୁ ହାତ ଉପରେ ବି ପରିଶ୍ରମ ପଡ଼ୁଥିଲା ଏବଂ ରୋଷେଇ ମଧ୍ୟ ଡେରି ହେଉଥିଲା କିନ୍ତୁ ଏବେ ମିକଶ୍ଚର୍ ଗ୍ରାଇଣ୍ଡର୍ ହେଇଯିବା ଫଳରେ ଆମେ ବୈଦ୍ୟୁତିକ ଉପକରଣରେ ସୁଇଚ ମାରିଦେଲେ ଗଲା ମିକଶ୍ଚର୍ ଗ୍ରାଇଣ୍ଡରରେ ମସଲା ବାଟି ହେଇଯାଉଛି ପିଠାର ଆଣ ମଧ୍ୟ ବାଟି ହେଇଯାଉଛି ଶି ଯାହା ଫଳରେ ସେଇଟା ଶୀଘ୍ର ହେଇଯାଉଛି ଶୀଘ୍ର ରୋଷେଇ ମଧ୍ୟ ସରୁଛି ଆଉ ଅନ୍ୟମାନଙ୍କ ଠାରୁ ଗାଳି ଗୁଲଜ ଶୁଣିବାକୁ ମଧ୍ୟ ପଡ଼ୁନାହିଁ ସେହିପରି ଗ୍ୟାସ ଆଜିକା ଡେଟରେ ଯେଉଁଟା ଗ୍ୟାସରେ ରୋଷେଇ କରୁଛନ୍ତି ଯେଉଁମାନେ ଆଗକାଳରେ ଚୁଲିରେ ରୋଷେଇ ହେଉଥିଲା ଯାହାଫଳରେ ଚୁଲିରେ ରୋଷେଇ ହେଲାବେଳେ କେତେବେଳେ ବର୍ଷା ହେଉଥିଲା ଯାଳ ଓଦା ହେଇଯାଉଥିଲା ଚୁଲି ଜଳି ପାରୁନଥିଲା କେତେବେଳେ ଯାଳ ଲିଭିଗଲେ ଚୁଲି ଲିଭିଗଲେ ଚୁଲି କି ଫୁଙ୍କି ଫୁଙ୍କି ଫୁଙ୍କି ସେତେବେଳେ ଲୋକମାନେ ମଧ୍ୟ ନାକେଦମ୍ ହେଇଯାଉଥିଲେ ରୋଷେଇ ହେଲାବେଳକୁ ମଧ୍ୟ ଡେରି ହେଉଥିଲା ଏବେ କିନ୍ତୁ ମଧ୍ୟ ଗ୍ୟାସ୍ ହେଇଯିବା ଯୋଗେ ରୋଷେଇ ମଧ୍ୟ ଶୀଘ୍ର ହେଉଛି ଏବଂ ସୁରକ୍ଷିତରେ ମଧ୍ୟ ହେଇପାରୁଛି ସୁବିଧାରେ ହେଇପାରୁଛି ତା'ଫଳ ଆଉ ଗୋଟେ କ'ଣ ଓଭେନ୍ ଓଭେନ୍ ହେଉଛି ଆମର ଆଗ କାଳରେ କରେଇରେ ପିଠା ବସିଆ ଯାଏ କରେଇରେ ପିଠା ବସିଲା ବେଳକୁ ବହୁତ ସମୟ ଲାଗେ ପିଠା ହେବାକୁ ପିଠା ମଧ୍ୟ ହାର୍ଡ଼ ହୁଏ ବହୁତ ଟାଣ ଲାଗେ ଖାଇବାକୁ ମଧ୍ୟ ଏତେ ସୁଆଦ ଲାଗେନି କିନ୍ତୁ ଏବେ ଓଭେନରେ ପିଠା କଲାପରେ ସେ ସବୁ ଜିନିଷ ଖାଇବାକୁ ସ୍ୱାଦିଷ୍ଟ ଲାଗୁଛି ଏବଂ ନରମ ମଧ୍ୟ ଲାଗୁଛି ଶୀଘ୍ର ମଧ୍ୟ ହେଇଯାଉଛି